ମୁଁ ଯଦି କୌଣସି ସରକାରୀ ଚାକିରୀ କରିଥାନ୍ତି ତ ସରକାରଙ୍କ ତରଫରୁ କୃଷକ ମାନଙ୍କୁ ବହୁତ ସାହାଯ୍ୟ କରିଥାନ୍ତି ସେମାନଙ୍କର ଚାରା ଧାନ ପାଇଁ ଯାହା ପିଡ଼ିଆ ଚାରା ଲଗାଇବା ପାଇଁ ପିଡ଼ିଆ ଆମର ପାଣି ସବୁ ବନ୍ଦୋବସ୍ତ କରିପାରେ କରିକିରି ସରକାରଙ୍କ ତରଫ ସରକାରଙ୍କ ତରଫରୁ ତ ମୁଁ କିଛି ସୁବିଧାର ଅବଲମ୍ବନ କରାଇଥାନ୍ତି ତ ତ କୃଷକମାନଙ୍କୁ ବି କିଛିଟା ସାହାଯ୍ୟ ହେଇପାରିଥାନ୍ତା ଯେ ସେମାନେ ସେମାନଙ୍କର ଚାଷ ଚାଷକୁ ବହୁତ ସଫଳ ଭାବରେ କରିପାରିଥାନ୍ତେ ଲୋକ ଲୋକମାନଙ୍କୁ କିଛିଟା ଶସ୍ୟ ଶସ୍ୟକୁ ଆବେଦନ କରି ପାରିଥାନ୍ତେ